ଆପଣ କେବେ ଚିତ୍ରାଙ୍କନ ଆରମ୍ଭ କଲେ କଣ ଆପଣଙ୍କୁ ଚିତ୍ରାଙ୍କନ କରିବାକୁ ଆଗ୍ରହୀ କଲା ଆପଣଙ୍କ ପ୍ରିୟ କଳାକାର କିଏ

ଦ୍ୱିତୀୟ କ୍ଲାସରୁ ଚିତ୍ର କରିବା ପାଇଁ ମୁଁ ବହୁତ ଆଗ୍ରହ ଥିଲି ବାବା ବହୁତ ଭଲ ଚିତ୍ର କରନ୍ତି ମତେ ବାବା ହିଁ ସବୁ କହିଲେ କି ଏମିତି କଲେ ଭଲ ହବ ବାବାଙ୍କର ମୋଟିଭେସନରେ ମୁଁ ବି ଆଗକୁ ଗଲି ବାବା ହଉଛନ୍ତି ମୋର ଶିଖିବା କଳାକାର